ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ପ୍ରକାର ସାଂସ୍କୃତିକ ପର୍ବଗୁଡ଼ିକ ପାଳନ କରାଯାଇଥାଏ ଯେପରିକି ଦଶହରା ହୋଲି ରଜପର୍ବ ଗଜଲକ୍ଷ୍ମୀ ପୂଜା ଦୀପାବଳି ସେମଧ୍ୟରୁ ଅନ୍ୟତମ ଦଶହରାରେ ମା' ଦୁର୍ଗାଙ୍କର ପୂଜା ଅର୍ଚ୍ଚନା ବହୁ ଆଡ଼ମ୍ବରରେ କରାଯାଇଥାଏ ଏଥିରେ ବିଭିନ୍ନ ପ୍ରକାରର ମେଢ଼ ହୋଇଥାଏ ଏବଂ ଯାତ୍ରା ପଡ଼ିଥାଏ ବହୁ ଭିନ୍ନ ଭିନ୍ନ ପ୍ରକାରର ଦୋକାନ ବଜାର ଏବଂ ମେଲଣ ହୋଇଥାଏ ଯେଉଁଠିକି ପିଲାମାନେ ଛୋଟରୁ ବଡ଼ ଯାଇ ବହୁ ଆନନ୍ଦରେ ଉପଭୋଗ କରିଥାଆନ୍ତି ଏବଂ ଦୀପାବଳିରେ ବାଣ ଫୁଟାଇ ସମସ୍ତେ ଛୋଟରୁ ବଡ଼ ଯାଏଁ ବହୁତ ମଜା କରିଥାନ୍ତି ଲକ୍ଷ୍ମୀ ପୂଜାରେ ମଧ୍ୟ ମେଢ଼ ହୋଇଥାଏ ଏବଂ ସମସ୍ତେ ବୁଲିବାକୁ ପସନ୍ଦ କରନ୍ତି ହୋଲିରେ ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ନିଜର ସଂସ୍କୃତି ଓ ପରମ୍ପରାର ପର୍ବ ପାଳନ କରିଥାନ୍ତି ଯାହାଦ୍ୱାରା ଜଣେ ଅନ୍ୟ ଜଣ ମଧ୍ୟରେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥାଏ